ଆପଣ ଦୋକାନ ଖୋଲା ରଖିଛନ୍ତି ଦୋକାନ ଖୋଲା ରଖିଛନ୍ତି ଆପଣ ଆମର କହିଥିଲୁ ଦୋକାନକୁ ଆଣିବା ପାଇଁ ସବୁ ଜିନିଷ ଆଣିନାହାନ୍ତି କିଛି ଆଉ କଲ୍ କରିଥିଲେ ହଁ କଲ୍ କରିଥିଲେ ଉଠେଇନଥିଲେ ଆଉ ଟିକେ କେମିତି କ'ଣ ପଠେଇ ପାରିବେ ଜିନିଷ ଆମେ ସବୁ ଅର୍ଡ଼ର କଲେ ହୋମ୍ ଡେଲିଭରି କରିପାରିବେ ନା ଯିବାକୁ ପଡ଼ିବ ଦୋକାନକୁ ଆଛା ତାଙ୍କ ଫୋନ୍ କରିଥିଲ ଉଠେଇ ନଥିଲେ ଆଉ ହଁ କେତେବେଳେ ଦୋକାନ ଖୋଲୁଛନ୍ତି କେତେବେଳେ କେଉଁ ଟାଇମ୍ରେ ଆସିବ ଡେଲିଭରି ଆସିଲେ ଆମେ ଘରେ ଥିବୁ ନଥିବୁ ସେଥିଲାଗି

ଆଉ ଯିବୁ ଆଣିବା ପାଇଁ ନା ପଠେଇ ପାରିବେ ଯଦି ବେଳାବେଳି ପଠେଇ ପାରିବେ ଦିନ ବାରଟା ଗୋଟାଏ ଭିତରେ କରିପାରିବେ ହଉ ଠିକ ଅଛି ମୋର ସବୁ ଲିଷ୍ଟ କରିକି ଦେଇଦେବି ଯାହା ସବୁ ଯାହା ସବୁ ଆସିବା କଥା ମୁଁ ଆପଣଙ୍କ ପାଖକୁ ହ୍ୱାଟ୍ସଆପରେ ପଠେଇଦେବି ଆପଣ ସବୁ ଡେଲିଭରି କରିକି ସବୁ ପଠେଇଦେବେ ସବୁ ଜିନିଷଗୁଡ଼ାକ ସବୁ ଆଉ ଆପଣ ବିଲ୍ଟା ବି ହ୍ୱାଟ୍ସପ୍ରେ ପଠେଇଦେବେ ମୁଁ ପେମେଣ୍ଟ କରିଦେବି ଫୋନ୍ରେ ହଁ ଅନଲାଇନ୍ରେ ଫୋନ୍ରେ ପଠେଇଦେବି ଆପଣଙ୍କ ପାଖକୁ ବିଲ୍ଟା ହେଲା ଆଉ କ୍ୟାସ୍ ପେମେଣ୍ଟ ଦେବିିନି ମୁଁ ଫୋନ୍ରେ ପଠେଇଦେବି ଅନଲାଇନ୍ଟା